ହଁ କୁହ ମୁଁ ପ୍ରମେୟ କହୁଛି କୁହ କେଉଁ କେଉଁ ଜାଗାରେ ଫାଟିଛି କି କେଉଁ କେଉଁ ଜାଗାରେ କି କେଉଁ କେଉଁ କେଉଁ କେଉଁ ଜାଗାରେ ଜମାଟ ବାନ୍ଧିଛି ପାଣି ଟାଙ୍କି ଜମାଟ ବାନ୍ଧିଛି ଏବେ ଏବେ ନ କହିଲ ତୁମ ପାଇପ୍ ଫାଟି ଫାଟିଯାଇଛି ତ ଟାଙ୍କିରେ ହଁ ଭାଇ ମୁଁ ସେତେବେଳେ ପିଲା ପଠଉଛି ମୁଁ ମୁଁ ପିଲା ପଠଉଛି ଦେଖିବାକୁ ଖାଲି କେଉଁଠି ଗୋଟେ ପାଣି ଜମାଟ ବାନ୍ଧୁଛି ସେଇଟାକୁ ପିଲାଙ୍କୁ କହିଦେବେ ମୋତେ କହିଲେ ମୁଁ ତାଙ୍କୁ ବୁଝାଇ କହିବି ନା କେଉଁ ଜମାଟ ବାନ୍ଧିଛି ସଠିକ୍ କୁହ କେଉଁ ଜାଗାରେ ଜମାଟ ବାନ୍ଧିଛି ପାଣି ସେଇ ହିସାବରେ ମୁଁ ପିଲା ପଠାଇବି ବାଥ୍ରୁମ୍ କେତେ ଲାଟ୍ରିନ୍ କେତେ କି ରେଟ୍ ନାହିଁ ଭାଇ ବାଥ୍ରୁମ୍ କେତେଟା ଆଉ ଟଏଲେଟ୍ କେତ ଆଚ୍ଛା ହଉ ମୁଁ ସେଇ ହିସାବରେ ପିଲା ପଠାଇବି ଆଉ କିଛି ଦରକାର ନାହିଁ କି ପାଇପ୍ ଫାଇପ୍ ସବୁ ଭଲ ଅଛି ପାଇପ୍ଟା କେତେ ଏମ୍ ଏମ୍ ଜାନି ଜଣା କି ଆପଣ ପାଇପ୍ଟା କେତେ ଏମ୍ର କେତେ ଏମ୍ଏମ୍ର ପାଇପ୍ କହିପାରିବେ କି ମୋତେ ଯେଉଁଟା ପାଇପ୍ ଫାଟିଛି ଭାଇ ମୁଁ କେତେ ମିଟର କହିନି ମୁଁ କହିଲି କେତେ ଏମ୍ଅମ୍ର ପାଇପ୍ ଗୋଲ ସେଇଟା କେତେ ଲମ୍ବାଇ ନାହିଁ ତାର

ଓ ମୁଁ କ'ଣଟା କହୁଛି ଶୁଣ ଆଗ ଭାଇ ପାଇପ୍ରେ ଲେଖା ଥାଏ କେତେ ଏମ୍ ଏମ୍ ପାଇପ୍ ବୋଲି

ଫାଇବ୍ ଏମ୍ କି

ହଁ ଆଜ୍ଞା କୁହନ୍ତୁ ଖାଲି ପାଇପ୍ ଟା ଦରକାର ନାଁ ଆଉ ଯେଉଁ ଯେଉଁ ପାଣି ଜମାଟ ବାନ୍ଧିଛି ସେଇଟା ହବ ନା ହଁ କୁହ ଭାଇ ହଁ ହଉ ହଉ ହଁ ମୁଁ ପିଲା ପଠାଇବି ଏବେ ମୁଁ ଦୁଇଟା ପିଲା ପଠାଇବି କହିଦେବେ କେଉଁଠି କେଉଁଠି ପାଣି ଅସୁବିଧା ହେଉଛି ଆଉ ଜମାଟ ବାନ୍ଧିଛି ସେମାନେ କରିଦେବେ ସବୁ

ହେଲେ ଭାଇ ସେମିତି ହେଲେ ବେଶୀ ଅସୁବିଧା କି ଆଜ୍ଞା ହଉ ବେଶୀ ଅସୁବିଧା ହେଲେ କାଲି ବନ୍ଦ କରିଦଉନ